ମାନେ ଉତ୍ସାହିତ କରନ୍ତି ଜୋର୍ ସୋର୍ ଖେଳିବା ପାଇଁ ବି ଆମ ମାନଙ୍କର ଇଛା ଓ ଆଗ୍ରହ ବରଂ ମନଶକ୍ତି ମାନେ ବହୁତ ଅଧିକ ମାନେ ଖୁସି ଲାଗେ